ଉତ୍ତମ ଗୁଣବତ୍ତାର ପ୍ରଜାତି ଏବଂ ସୁସ୍ଥ ପଶୁମାନଙ୍କୁ ଚିହ୍ନିବା ପାଇଁ ମୁଁ ପ୍ରଥମେ ଦେଖିବି ପଶୁଟିର ହୃଷ୍ଟ ପୁଷ୍ଟ ଖାଇବା ଚାଲିଚଲଣ ତାର ଶରୀର କେମିତି ଅଛି କେମିତି ଖାଉଛି କଣ ଚଲାବୁଲା ସେ କରିପାରୁଛି ସେବିଷୟରେ ବି ଆମେ ତାକୁ ଜାଣିପାରିବା ଅଧିକ ଆମେ ଯେ ପଶୁପାଳନ କରୁଛି ବଡ଼ ବଡ଼ ଚାଷୀ ପଶୁ ଚାଷୀ ଯାକ ଅଛନ୍ତି ସେମାନଙ୍କଠାରୁ ବି କିଛି ସହାୟତା ନେଇପାରିବ ତାଙ୍କ ଠାରୁ କିଛି ଆମେ ଶିଖି ପାରିବା ଯଦିଓ ସେ ତାହା ବି ନହେଲେ ଆମେ ପଶୁ ସହାୟକ କେନ୍ଦ୍ର ପଶୁ ଡାକ୍ତରଙ୍କ ପାଖକୁ ବି ଆମେ ଯାଇକରି ତାଙ୍କ ଠାରୁ କିଛି ସହାୟକ କି ପରାମର୍ଶ ନେଇପାରିବା କି କେଉଁଟା ଭଲ କେଉଁ ଜିନିଷଟା ଖରାପ କେଉଁ ପଶୁଟା ଭଲ କଣ ଇଏ କରିବ ତା ଭିତରେ ଆମେ କିଛି ନେଇପାରିବା